ନମସ୍କାର କେଉଁଠୁ କହୁଥିଲେ

ହଁ ଷ୍ଟଲ୍ ଅଛି ଷ୍ଟଲ୍ ଏବେ

ନା ନା ବଡ଼ ଷ୍ଟଲ୍ ଅଛି ସାନ ଷ୍ଟଲ୍ ଅଛି କେଉଁଟା ନେବେ ହଁ ଅଛି ଗୁଟେ ରାସ୍ତା ଅଛି

ଏଟା କୋଲକାତାର ସେ ଯେଉଁ ଏନ୍ ଏଚ୍ ଯାଇଛି ତା ସାଇଡ଼୍ରେ ଅଛି କୋଲକାତା ମଝିରେ ଯୋଉ ଏନ୍ ଏଚ୍ ଟେ ଯାଇଛି ସାଇଡ଼୍ରେ ହଁ ଏଠାରୁ ମାର୍କେଟ ତ ଶହେ ମିଟର ସବୁ ଜିନିଷ ପାଖରେ ଅଛି ମାର୍କେଟ ପାଇବେ ଫାୟାର୍ ପାଇବେ ପୋଲିସ୍ ଷ୍ଟେସନ୍ ମଲ୍ ସବୁ ପାଖରେ ଅଛି ଷ୍ଟଲ୍କୁ ସଫା ସୁତାରା କରିବା ପାଇଁ ଗୋଟେ ସୁଇପର୍ ଅଛି ତା ପରେ ସିକୁରିଟି ଗାର୍ଡ଼ ଅଛନ୍ତି ଆଉ ସିସିଟିଭି କ୍ୟାମେରା ଲାଗିଛି ପାଣିର ବି ସୁବିଧା ଅଛି ତା ପରେ ଇଲେକ୍ଟ୍ରିର ବି ସୁବିଧା ଅଛି ହଁ ମାସକୁ ଚଉଦ ହଜାର

ନାଁ ଗୋଟେକୁ ଚଉଦ ହଜାର ଦିଟାକୁ ମିଶିକି ହେବ ଅଠେଇଶି ହଜାର ମାସକୁ ଦେବେ ଚବିଶି ହଜାର ଦେବେ ଆଉ ଫାର୍ଷ୍ଟ୍ ତ ସିକୁରିଟି ପଚାଶ ହଜାରେ ଦେବାକୁ ପଡ଼ିବ

ଆଉ କେବେ ଦେବି କେବେ ଷ୍ଟଲ୍ ଦେଖିଆସିବେ ହଁ ଆସନ୍ତୁ ଷ୍ଟଲ୍ ଦେଖିକି ଆପଣଙ୍କ ହିସାବରେ ଯଦି ମନକୁ ପାଇଲା ତ ଆପଣ ହଁ ମୁଁ ତ ଷ୍ଟଲ୍ ବାହାରେ ଅଛି ହଉ ଠିକ୍ ଅଛି ଆସିକି ଦେଖିଯାଆନ୍ତୁ ହଉ ଠିକ୍ ଅଛି